ହ୍ୟାଲୋ ଆପଣ ଗଜଲକ୍ଷ୍ମୀ ଶାଢ଼ୀ ହାଉସ୍ରୁ କହୁଛନ୍ତି ମୁଁ ଆୟୁଷ କହୁଛି ମଣିଜଙ୍ଗାରୁ ଏକ ସ୍ପାର୍କି କମ୍ପାନୀର ଜିନ୍ସ ଆପଣଙ୍କ ଦୋକାନରୁ ଛଅ ମାସ ତଳେ କିଣିଥିଲି ଏବଂ ସେଇ ଜିନ୍ସଟା ଏକଦମ୍ ଭଲ ପଡ଼ିଲା ଏବଂ ଆପଣ ଏତେ ବଢ଼ିଆ ପ୍ୟାଣ୍ଟ କମ୍ପାନୀର ଜିନ୍ସ ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜିନ୍ସ ଏତେ ବଢ଼ିଆ ପଡ଼ିଲା ଯେ ମୋ ସାଙ୍ଗସାଥି ଆମ ରିଲେଟିଭ୍ ଯେଉଁଠିକି ପିନ୍ଧିକି ଯାଉଛି ସମସ୍ତେ ଭଲ ବୋଲି କହୁଛନ୍ତି ଏବଂ କହୁଛନ୍ତି ନୂଆ ପ୍ୟାଣ୍ଟ କିଣିଲୁ କି କ'ଣ ଏବଂ ସେ ଛଅମାସ ହେବ ଛଅ ମାସ ତଳେ କିଣିଥିଲି ଏପର୍ଯ୍ୟନ୍ତ ବି ପ୍ୟାଣ୍ଟଟା ନୂଆ ପରି ଅଛି ପ୍ୟାଣ୍ଟଟେ ଟିକେ ବି ଧୂଳି ଲାଗିନାହିଁ ଥରେ ଧୋଇଦେଲେ ପୁରା ନୂଆ ଭଳି ହୋଇଯାଉଛି ପ୍ୟାଣ୍ଟରେ ପ୍ୟାଣ୍ଟଟି ଏତେ ବଢ଼ିଆ ପଡ଼ିଲା ଯେ ମୁଁ ଆଉ କ'ଣ କହିବି ଆପଣଙ୍କୁ ଏକଦମ୍ ଝାକାସ୍ ପ୍ୟାଣ୍ଟ ପଡ଼ିଲା ପ୍ୟାଣ୍ଟଟି ଏପର୍ଯ୍ୟନ୍ତ ବି ନୂଆ ଅଛି ମୁଁ ଆଗକୁ ପୁରା ନୂଆ ମୁଁ ମୋ ସାଙ୍ଗସାଥି ଭାଇ ଭଉଣୀ ଆମ ରିଲେଟିଭ୍ମାନଙ୍କୁ ବି କହିଛି ଯାହାବି ପ୍ୟାଣ୍ଟ ସାର୍ଟ କିମ୍ବା ଶାଢ଼ୀ ଧୋତି କୁର୍ତ୍ତାଫୁର୍ତ୍ତା ଯାହା ବି ଆଣିବାର ଅଛି ଆପଣଙ୍କ ଦୋକାନରୁ ଆଣନ୍ତୁ ମୁଁ ଆପଣଙ୍କ ଦୋକାନକୁ ଯିବା ଆଣିବା ପାଇଁ ଆପଣ ଆପଣଙ୍କ ଦୋକାନର ଜିନିଷ ବହୁତ ବଢ଼ିଆ ଆପଣଙ୍କ ଦୋକାନ ରାହମା ଆମ ଏ ଏରିଆରେ ସୁନାମଧନ୍ୟ ଦୋକାନଟି ଅଟେ ଏବଂ ଆପଣ ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ଶାଢ଼ୀ ଡ୍ରେସ୍ ପ୍ୟାଣ୍ଟ ସାର୍ଟ ଦେଉଛନ୍ତି ତେଣୁ ଆପଣ ଦେଇଥିବା ଜିନ୍ସଟା ଏତେ ବଢ଼ିଆ ପଡ଼ିଲା ଯେ ମୁଁ ଆଉ କ'ଣ କହିବି ତା ବିଷୟ ଏବଂ ମୁଁ ସାଙ୍ଗସାଥି ସମସ୍ତଙ୍କୁ କହିଛି ଆପଣଙ୍କ ଦୋକାନକୁ ଯାଇ ଆଣିବା ପାଇଁ ଏବଂ ଆଗକୁ ରଜପର୍ବ ଆସୁଛିି ମୁଁ ଆପଣଙ୍କ ଦୋକାନ ଯାଇକି ମୋର ପ୍ୟାଣ୍ଟ ସାର୍ଟ ସବୁ କିିଛି ଆଣିବି ଆପଣ ଦୋକାନ ସବୁ ମୁଁ ଧନ୍ୟବାଦ ଦେବି ଆପଣଙ୍କୁ ଆପଣ ଏତେ ଭଲ କମ୍ପାନୀର ପ୍ୟାଣ୍ଟ ଆଣି ରଖିଥିବାରୁ ଏବଂ ଏବଂ ଧନ୍ୟବାଦ ଦେବି ସେ ପ୍ୟାଣ୍ଟ ସ୍ପାର୍କି କମ୍ପାନୀକୁ ଯେ ଏତେ ବଢ଼ିଆ ଯେ ମାଲ୍ ମାର୍କେଟ୍କୁ ଛାଡ଼ୁଛନ୍ତି ମାର୍କେଟ୍କୁ ଲଞ୍ଚ କରୁଛନ୍ତି ଏବଂ ଆପଣଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିଯିବ ରହୁଛି ଧନ୍ୟବାଦ